ହଁ ମୋ ଜୀବନରେ ଟେକ୍ନୋଲୋଜିର ପରିବର୍ତ୍ତନ ହୋଇପାରିଛି ଯାହାଦ୍ୱାରା ଯେମିତିକି ଆମେ ପିଲାଦିନେ ଟିଭି କ'ଣ ମୋବାଇଲ କ'ଣ କମ୍ପୁଟର କ'ଣ ଏ ବିଷୟରେ ଆମେ କିଛି ବି ଜାଣିନଥିଲୁ ତେଣୁ ଧୀରେ ଧୀରେ ସମୟ ପରିବର୍ତ୍ତନ ହେବା ସଙ୍ଗେସଙ୍ଗେ ଯୁଗ ପରିବର୍ତ୍ତନ ହେବା ସଙ୍ଗେସଙ୍ଗେ ଟିଭି ବାହାରିଲା ଆମେ ସେଥିରୁ କିଛି ଦେଶ ବିଦେଶର ଖବର ଜାଣିପାରୁଛୁ ଫୋନ୍ ବାହାରିଲା ଫୋନ୍ ଟେଲିଫୋନ୍ ଦ୍ଵାରା ଆମେ ଲୋକଙ୍କ ସହିତ ଯେଉଁ ଯେକୌଣସି ଲୋକ ବିଦେଶରେ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଦେଖିପାରୁଛେ କଥା ବି ହେଇପାରୁଛେ ପଇସା ପତ୍ର ବି ପଠେଇପାରୁଛେ କମ୍ପୁଟର ଦ୍ଵାରା ସବୁ ଯେଉଁ ପାଠ ପିଲା ବି ପାଠ ପଢ଼ିପାରୁଛନ୍ତି ସେ ବିଷୟରେ ଆମେ ସମସ୍ତେ ଅବଗତ ତେଣୁ ଆମେ ମୋ ଜୀବନରେ ପିଲାବେଳେ ଆମେ ଯାହାବି କିଛି ଜାଣିନଥିଲୁ ଏଣୁ ଧୀରେ ଧୀରେ ସବୁ ଏ ବିଷୟରେ ଜାଣିଲୁ ତେଣୁ ମୋ ଜୀବନରେ ଟେକ୍ନୋଲୋଜି ବିଷୟରେ ବହୁତ ପରିବର୍ତ୍ତନ ଏହି ବିଷୟରେ ହୋଇଛି